ମୁଁ ଗଛ ଲଗାଇବା ପାଇଁ ପ୍ରଥମେ ଉର୍ବର ମାଟି ବ୍ୟବହାର କରିଥାଏ ଉର୍ବର ମାଟି ଯେମିତିକି ମାଟି ବହୁତ ପ୍ରକାର ଅଛି ବାଲିଆ ମାଟି ଅଛି ମାଟିଆଳ ମାଟି ଅଛି ପଟୁ ମାଟି ଅଛି ଚିକିଟା ମାଟି ଅଛି ଆଉ ମାଟି ଦେଖିକି ଗଛ ଲଗାଇବା ପଡ଼େ ଉର୍ବର ମାଟି ହଉଚି ମଟାଳିଆ ମାଟି ଆଉ ବାଲି ମାଟିରେ ମଧ୍ୟ ହୁଏ ଫସଲ ହୁଏ କିନ୍ତୁ ଚିକିଟା ମାଟିରେ ଫସଲ ହୁଏ ନାହିଁ ଆଉ ଗଛ ଭଲ ହୁଏ ନାହିଁ ତେଣୁକରି ଆମକୁ ପ୍ରଥମେ ମାଟି ଦେଖିବା ପାଇଁ ଗୋଟେ ମାଟି ହେଉଛି ପଟୁ ମାଟି ଆଉ ମଟାଳିଆ ମାଟି ଏସବୁ ମାଟିରେ ଗଛ ଭଲ ହୁଏ ଗଛ ଲଗା ଆଉ ତା'ପରେ ଗଛ ଲାଗିବା ପରେ ଆମ ସାର ମଧ୍ୟ ବ୍ୟବହାର କରୁ ସାରରେ ନାଇଟ୍ରୋଜେନ୍ ଯେଉଁଟାକି ୟୁରିଆ ସାର ପଟାସ୍ ସାର ଗ୍ରମର ସାର ବ୍ୟବହାର କରିଥାଉ ଆଉ ସାର ନହେଲେ ଗଛ ସେମିତି ବଢ଼ିପାରିବ ନାହିଁ ତେଣୁ ଗଛର ବଢ଼ିବା ପାଇଁ ଗଛ ବଢ଼ିବା ପାଇଁ ସାର ବ୍ୟବହାର କରିଥାଉ ଆଉ ମାଟିରେ ମଧ୍ୟ ମାଟିରେ ଆମେ ଗୋବର ଖତ ଦେଇ ମାଟିକୁ ଉର୍ବର କରିଥାଉ ଗୋବର ଖତ ଦେଲେ ମାଟିରୁ ଉର୍ବରତା ଶକ୍ତି ବଢ଼େ ଆଉ ପାଣି ଗଛ ଲାଗି ଭାବରେ ପାଣି ମଧ୍ୟ ବ୍ୟବହାର କରିଥାଏ ପାଣି ବ୍ୟବହାର କରିବା ଦରକାର ତେଣୁକରି ଆମେ ମାଟିକୁ ବେଶୀ ପ୍ରାଧାନ୍ୟ ଦେଇଥାଉ ମାଟି ଉର୍ବର କରିବା ପାଇଁ ଆମେ ଗୋବର ଖତ ଜିଆ ଖତ ଏସବୁ ବ୍ୟବହାର କରିଥାଉ ଦେଲେ ଗଛ ମାଟି ଉର୍ବର ରହିବ ଆଉ ସାର ମଧ୍ୟ ଦେଇଥାଉ ମାଟିରେ ସାର ଦେଲେ ଗଛର ଉର୍ବର ଶକ୍ତି ବଢ଼ିବା ଦ୍ୱାରା ଗଛ ଭଲ ହୃଷ୍ଟ ପୃଷ୍ଟ ଫୁଲ ଫଳ ସବୁ ହେଇଥାଏ ତେଣୁ ଆମେ ସାର ମଧ୍ୟ ବ୍ୟବହାର କରିଥାଉ ଗଛ ପାଇଁ ଆଉ ସାର ନହେଲେ ଗଛ ସେମିତି ବଢ଼ିପାରିବ ନାହିଁ ତେଣୁ ଗଛ ମାଟିରେ ଗଛ ଲଗାଇବା ପରେ ଆମେ ସାର ବ୍ୟବହାର କରିଥାଉ ଯେମିତିକି ନାଇଟ୍ରୋଜେନ ୟୁରିଆ ପଟାସ ନିମୋନିଆ ଏଇସବୁ ସାର ଆମେ ବ୍ୟବହାର କରିଥାଉ ଗଛ ପାଇଁ ଏତିକି କହୁଛି ଧନ୍ୟବାଦ